ମୁଁ ଅନ୍ଲାଇନ୍ରେ ଗୋଟେ କାନ ଫୁଲଟି ମଗାଇଥିଲି କାନଫୁଲଟି ବହୁତ ସୁନ୍ଦର ହୋଇଥିଲା ଯାହାକି ମୁଁ ଯେତେବେଳେ ବ୍ୟବହାର କରିଥିଲି ମୋ ସାଙ୍ଗସାଥି ମାନେ ପଚାରିଥିଲେ ଏହା ତୁ କେଉଁ ଠାରୁ ଆଣିଥିଲୁ କାନଫୁଲଟି ଲଗେଇଲେ ଝିଅପିଲା ମାନେ ପ୍ରାୟତଃ ସୁନ୍ଦର ଦେଖାଯାଆନ୍ତି ସ୍ତ୍ରୀ ଲୋକମାନେ ବା ଝିଅପିଲା ମାନଙ୍କର ଗହଣା ମଧ୍ୟରୁ ଏହା ଗୋଟେ ଅନ୍ୟତମ ଗହଣା ଯାହାକୁ ପିନ୍ଧିଲେ ଝିଅମାନେ ସୁନ୍ଦର ଲାଗନ୍ତି ଏବଂ ସମସ୍ତେ ମଧ୍ୟ ନିଜ କାନଟିକୁ ଖାଲି ନ ରଖି କାନଫୁଲ ପିନ୍ଧିବା ନିହାତି ଆବଶ୍ୟକ